ରୋଷେଇ ପ୍ରଥମେ ମାଆଙ୍କ ପାଖରୁ ଶିଖିଥିଲୁ ମାଆ ବହୁତ ରକମର ରୋଷେଇ ଶିଖେଇ ଦେଇଥାନ୍ତି କିନ୍ତୁ ଆମେ ଏତେ ରୋଷେଇ ତ କରିପାରୁ ନାହୁଁ ଭଲ ଆମ ସେମାନେ ଯେମତି ରୋଷେଇ କରିପାରିବେ ଆମେ ଏତେ କରିପାରିବା ଆମେ ତେଣୁକରି କମ ଭାବରେ କରିଥାଉ ସେମାନେ କୁହନ୍ତି ଯେ ଭଲ ଭାବରେ ଟିକେ ରୋଷେଇ କରିବ ସୁଆଦିଆ ଲାଗିବ ଯେମତି ତରକାରୀ ମସଲା ଟିକେ ଭଲ ଭାବରେ ଦେବ ଲୁଣ ବେଶୀ ଦେବନି ତରକାରୀନ ଲୁଣିଆ ହୋଇଗଲେ ତରକାରୀର ଟେଷ୍ଟ୍ ଭଲ ଲାଗିବନି ବେଶୀ ଭାବରେ ଲଙ୍କା ପକେଇବନି ଲଙ୍କା ଦେଲେ ତରକାରୀ ଭଲ ଖାଇ ପାରିବନି ଝାଲ ଲାଗିବ ତା'ପରେ ଅଣ୍ଡା ତରକାରୀ ଗୋଟେ କରିବା ଅଣ୍ଡାକୁ ପ୍ରଥମେ ଆମେ ଭାଜିଦେବୁ ତା'ପରେ ଭାଜି ଦେବା ଆପଣ ପରେ ତାକୁ ଭଲକି ମସଲା ତେଲ ଫେଲ ଦେଇ ପିଆଜ ଭାଜି ମସଲା ଦେଇକି ଟିକେ କଷି ଦେବା ତା'ପରେ କଷି ଦେଲା ପରେ ବିଲାତି ବିଲାତି ପକେଇ ବିଲାତି ପକେଇକି ତାକୁ କଷି ଦେଇକି ପାଣି ଦେଇକି ପାଣି ଦେଇଦବା ଆଳୁ ଛାଡ଼ିଦବା ତା'ପରେ ପାଣି ଫୁଟିଗଲା ପରେ ଅଣ୍ଡା ପକେଇକି ତାକୁ ଟିକେ ସମୟ ମସଲା ସିଏ ସିଝିଗଲା ପରେ ଓହ୍ଲେଇ ଦେବା ଏମତି ଭାବରେ ବହୁତ ରକମର ରେସିପି ମାଆମାନେ ଶିଖେଇ ଦେଇଥାନ୍ତି କିନ୍ତୁ ମୋତେ ସବୁଠୁ ସହଜ ଲାଗେ ଅଣ୍ଡା ତରକାରୀ ଯେତେବେଳେ ସମୟ ପାଏ ଯେତେବେଳେ ସମୟ ପାଏ ମୁଁ ସେଇ ଅଣ୍ଡାଟାକୁ ଭଲ ଭାବରେ ଅଣ୍ଡା ତରକାରୀଟାକୁ ମୁଁ ଭଲ ଭାବରେ ରୋଷେଇ କରିଥାଏ ଓ ଏ ସବୁତ ମୁଁ ମାଆଙ୍କ ପାଖରୁ ଶିଖିଥିଲି